ମୋର ପାଖରେ ପୁରୁଣା ହାର୍ଡ଼ କପି କ୍ଲିକ୍ ହୋଇଛି ମୋର ଛୋଟ ବେଲରେ ଫଟୋ ଦେଇ ଦେଖିଲେ ମୋତେ ବହୁତ ଭଲ ଲାଗିଥାଏ ଏବଂ ମୁଁ ନିଜେ ଭାବେ ଯେ ମୁଁ ଛୋଟ ଥିଲା ବେଲେ ଏମିତି ଦେଖାଉଥିଲି ବୋଲି ମୋତେ ବହୁ ବହୁତ ମଜା ଲାଗିଥାଏ ପୁରୁଣା ଫଟୋ ଏବଂ ନୂଆ ଡିଜିଟାଲ୍ ଫଟୋ ସହିତ ମିଶାଇଲେ ଆଜି କାଲିର ଡିଜିଟାଲ ଫଟୋ ଭାରି ସୁନ୍ଦର ଦେଖାଯାଉଛି ମୁଁ ଛୋଟ ଥିଲା ବେଲେ ମୋର ଫେସ୍ ଫେସ୍ଟା ବହୁତ ସୁନ୍ଦର ଦେଖାଯାଇଥିଲା ଏବଂ ଏହି ବଡ଼ ହେଲା ପରେ ଟିକେ ଚେହେରାଟା ଅଲଗା ଦେଖାଯାଉଛି ଏବଂ ସେଇ ଫଟୋ ଦେଖିଥିବାରୁ ମୋତେ ଡିଜିଟାଲ୍ ଫଟୋ ବେଶୀ ପସନ୍ଦ ଲାଗିଥାଏ